ବେଲେ ଆମର୍ ଏଇ ବର୍ଷା ଋତୁ ଆସିଗଲେ ବେଲେ ବର୍ଷା ହେଇକିରି ଯେନ୍ ସେ ନଦୀ ପାଖ୍ରେ ଯେନ୍ ଗାଁ ମାନେ ଅଛେ

ବେଶୀ କିିଛି ନଦୀ ବଢ଼ି ହେଇଗଲା ବେଳେ ଜମିବାଡ଼ି ସବୁ ବୁଡ଼ି ଯାଉଛେ ବେଲେ ସେଥି ଲୋକେ ବହୁତ୍ କ୍ଷତିରେ ବି ପଡ଼ୁଛନ୍ ଆରୁ ଇଥିରେ ଆାରୁ କାହାକେ ଦୋଶ୍ ଦେବି ବେଲେ ତଥାପି ବି ଏନ୍ତା ଗୁଟେ ଗୁଟେ ଜାଗାମାନ୍ଙ୍କୁ ହେଉଛେ ଯେ ଲୋକେ ପାଣି ଘେର୍ ଭିତ୍ରେ ବି ରହିଯାଉଛନ୍ ରହିଯାଇକିରି ବହୁତ୍ ଅସୁବିଧା ଭୋଗ୍ କରୁଛନ୍ ଗୃହପାଳିତ ପଶୁ ପକ୍ଷୀମାନେ ଭାସି ବି ଯାଉଛନ୍

ଗଭ୍ମେଣ୍ଟ୍ ସରକାର ନିଜେ ଖାଦ୍ୟ ପୁଡ଼ିଆ ବି ବାଣ୍ଟୁଛନ୍ ହେଲିକେପ୍ଟର୍ ମାନ୍ଙ୍କୁ ଯାଇକିରି ବେଲେ ଏସବୁ ବ୍ୟବସ୍ଥା ମାନେ କରୁଛନ୍ ଆରୁ ବନ୍ୟା ଯଦି ହେଇଗଲା ବେଲେ ସେଟା ବହୁତ୍ ଗୁଟେ ଦୁଃଖର୍ ବିଷୟ ଆଏ କେତେ ଛୁଆ ଭି ଭାସି ଯାଉଛନ୍ ଗୃହପାଳିତ ପଶୁମାନେ ବି ଭାସି ଯାଉଛନ୍ ଘର ବି ବୁଡ଼ି ଯାଉଛେ ଘର୍ମାନେ ଭାଙ୍ଗି ଭି ଯାଉଛେ ଜମି ଜମିର ସବୁ ଯେତେ ଚାଷ ଜମି ସବୁ ପାଣିରେ ରହିକିରି ସବୁ ଯେତ୍କି ଫସଲ୍ କରିଥିବେ ସବୁ ଯାଉଛେ କ୍ଷତିରେ ପଡ଼ି ଯାଉଛନ୍ ଲୋକେ ଆର୍ ବନ୍ୟା ଗୁଟେ ଏନ୍ତା ଜିନିଷ୍ଟେ ଆଏ ଯେ ସେ ଅସୁର୍ମାନେ ଯେନ୍ତା ଜଙ୍ଗଲ୍ ଭିତ୍ରେ ମାଡ଼ି ଆଏସନ ଋଷି ମୁନିମାନେ ଇ'ଟା କରିକିରି ସବୁ ଉପଦ୍ରବ କରିକିରି ସବୁ କ୍ଷତି କରସନ୍ ବନ୍ୟା ବି ଗୁଟେ ଅସୁର୍ ସାଙ୍ଗେ ସମାନ୍ ଆଏ ଆରେ ବନ୍ୟା ଅଞ୍ଚଳ୍ମାନ୍ଙ୍କୁ ବହୁତ୍ କିଛି ଅସୁବିଧା ହେଉଛେ ଆର୍ ଗଭ୍ମେଣ୍ଟ୍ ବି ବହୁତ୍ ପ୍ରକାର୍ ସୁବିଧା ମାନେ କରୁଛନ୍ ହେଲେ ବି ଗୁଟେ ବହୁତ୍ ଦୁଃଖର୍ ବିଷୟ ଆଏ ବନ୍ୟା ସମ୍ମୁଖୀନ ଲୋକମାନଙ୍କୁ ବହୁତ୍ ଅସୁବିଧା ଭୋଗ୍ କର୍ବାର୍କେ ପଡ଼ୁଛେ